ମୁଁ ମୋର ପ୍ରଥମ କ୍ଲାସ୍ର ଖେଳପ୍ରତି ଗେମିଙ୍ଗ ପ୍ରତି ବହୁତ ଉତ୍କୃଷ୍ଟ ଉତ୍କୃଷ୍ଟ ସହିତ କାର୍ଯ୍ୟ କରିଥିଲି ଯାହାଫଳରେ ଘରେ ମଧ୍ୟ ମୋତେ ବହୁତ ସପୋର୍ଟ କରିଥିଲେ ମୁଁ ଶିକ୍ଷାବର୍ଷ ଦୁଇହଜାର ଉଣେଇଶିରୁ ଷ୍ଟାର୍ଟ କରିଥିଲି ମୁଁ ପଞ୍ଚମଶ୍ରେଣୀରୁ ହିଁ ଖେଳର ଆରମ୍ଭ କରିଥିଲି ଯାହାଫଳରେ ଗେମିଙ୍ଗ ମୋତେ ପାଠ ଛଡ଼ା ଗେମିଙ୍ଗ ପ୍ରତି ଅଧିକ ଆଗ୍ରହ ପ୍ରକାଶ ପାଇଲା ଯାହାଫଳରେ ମୁଁ ମୋ କ୍ୟାରିଅରରେ ଗେମ୍ ଗେମିଙ୍ଗ ଖେଳିବି ବୋଲି ଦଶମ ପରେ ଭାବିଲି ଏବଂ ଖେଳିବା ପାଇଁ ମୁଁ ବାହାରକୁ ମଧ୍ୟ ଘରେ ଅନ୍ୟ ସ୍କୁଲ୍ ମଧ୍ୟ ଯାଇଥିଲି ସେଇଠି ପ୍ରାଇଜ୍ ଇତ୍ୟାଦି ଏମ ଏଲ୍ ଏ ସାର୍ ଡିଷ୍ଟ୍ରିକ୍ଟ ଡିଷ୍ଟ୍ରିକ୍ଟ ପ୍ରାଇଜ୍ ନ୍ୟାସନାଲ୍ ପ୍ରାଇଜ୍ ଓଡ଼ିଶା ପ୍ରାଇଜ୍ ଓଡ଼ିଶା ନ୍ୟାସନାଲ୍ ପ୍ରାଇଜ୍ ଇତ୍ୟାଦି ସବୁ ପାଇଲାପରେ ଘରଲୋକ ସମସ୍ତେ ଉତ୍ସାହ ହେଲେ ଆଗ୍ରହ ପ୍ରକାଶ କଲେ ପିଲାଟା ଯଦି ଇଣ୍ଡିଆନ୍ ଗେମିଙ୍ଗରେ ଯିବ ବହୁତ ଭଲ କରିବ ଭାବିଲେ ତେଣୁ ଲୋକ ମୋତେ ଗେମିଙ୍ଗ ପାଇଁ ଭୁବନେଶ୍ୱର ବା ଦିଲ୍ଲୀ ଆଡ଼େ ମୋତେ କୋଚିଙ୍ଗ ପାଇଁ ପଠେଇଲେ ଯାହାକି ମୁଁ କ୍ରିକେଟ୍ରେ ବହୁତ ଭଲ ଖେଳୁଥିଲି ସେଥିପାଇଁ ମୋତେ ଦିଲ୍ଲୀ କ୍ରିକେଟ୍ର ଖେଳେଇଲେ ଉଁ ପରଦେଶରେ ଖେଳିବ ଦେଶପାଇଁ ଖେଳିବ ବୋଲି ଭାବି ପଠେଇଲେ ଯାହାକି ମୁଁ ଖେଳିଲି ମଧ୍ୟ ତାଙ୍କ ସ୍ୱପ୍ନ ମଧ୍ୟ ସାକାର କଲି ମୋତେ ଖେଳିବାପରେ ବହୁତ ଏକ୍ସପିରେନ୍ସ ହେଇଗଲି ଆଗ ଅପେକ୍ଷା ମୁଁ ନର୍ମାଲ ଖେଳୁଥିଲି ଏବେ ବହୁତ ଭଲସେ ଖେଳୁଛି ଯାହାଫଳରେ ନିଜକୁ ମଧ୍ୟ ମୁଁ ଭଲ ମନେ କରୁଛି ଆଉ କ୍ରିକେଟ୍ ପ୍ରତି ମୋର ବ୍ୟାଟିଙ୍ଗ ବି ଭଲ ହୋଇଥାଏ ଆଉ ବୋଲିଙ୍ଗ୍ ସେତେ ନର୍ମାଲ ହୁଏ ଫିଲ୍ଡିଙ୍ଗ୍ ଭଲ କରେ ଆଉ ଆଗଅପେକ୍ଷା ମୁଁ ମୋର ଏକ୍ସପ୍ରେସନ୍ କଥାବାର୍ତ୍ତା ଖେଳ ଖେଳାଳୀ କେଉଁ ସ୍ଥାନରେ କେମତି ରହିବା ସବୁ ଶିଖିଲି ବହୁତ ଭଲ ଲାଗୁଛି ଆଗ ଅପେକ୍ଷା ଏବେ ବହୁତ ଏକ୍ସପିରେନ୍ସ ହେଲାପରି ନିଜକୁ ମୁଁ ମନେକରୁଛି